ସାଧାରଣତଃ ସମସ୍ତେ ଆମିଷ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ଏମିତିକି ଅଣ୍ଡା ଚିକେନ ମଟନ ଚିଙ୍ଗୁଡ଼ି ମାଛ ଇତିମଧ୍ୟରୁ ମୋତେ ମାଛ ଖାଇବାକୁ ଭଲ ଲାଗେ ମାଛ ଭିତରେ ଅନେକ ମାଛ ରହିଛି ଯଥା ରୋହି ଚାନ୍ଦୀ ଭାକୁର କୋକୋଲି ଚିଙ୍ଗୁଡ଼ି ଜଳଙ୍ଗ ଏହିଭଳି ଅନେକ ମାଛ ରହିଛି ଏଥିମଧ୍ୟରୁ ମୋତେ ରୋହି ମାଛ ଖାଇବାକୁ ବହୁତ ଭଲ ଲାଗେ କାରଣ ଏଥିରେ ଏଥିରେ ଏହାର ପେଟ ଅଂଶଟି ବହୁତ କମ୍ କମ୍ କଣ୍ଟା ଥାଏ ଏବଂ ଏହା ଖାଇବାକୁ ସୁବିଧା ହେଇଥାଏ ଯାହାଦ୍ୱାରା ଆମ ତଣ୍ଟିରେ କଣ୍ଟା ଲାଗିବାର ଡର ନଥାଏ ଏବଂ ଆମେ ସାଙ୍ଗମାନେ ଥରେ ଏକ ଭୋଜି କରୁଥିଲୁ ଏଥିରେ ଆମେ ଜଳଙ୍ଗ ମାଛ ରୋଷେଇ କରୁଥିଲୁ ଜଳଙ୍ଗ ମାଛର ଜଳଙ୍ଗ ମାଛର ଏକ ବିଶେଷତ୍ୱ ଅଛି ଯାହା ଯାହା ଉଭ ଉଭୟ ତରକାରୀ ଏବଂ ଘାଣ୍ଟରେ ବ୍ୟବହାର କରାଯାଇପାରେ ଏହାଦ୍ୱାରା ଏହା ପ୍ରାୟ ଭୋଜିମାନଙ୍କରେବ୍ୟବହାର କରାଯାଏ ଜଳଙ୍ଗ ମାଛ ଏକ ଚିକ୍କଣ ମାଛ ଅଟେ ଯା ଥରୁ ତେଲ ଅଳ୍ପ ତେଲରେ ମଧ୍ୟ ମାଛ ଭାଜି ହୁଏ ଓ ଏଥିମଧ୍ୟରୁ ବହୁତ ଅଧିକ ତେଲ ମଧ୍ୟ ବାହାରିଥାଏ ଯାହା ଦ୍ୱାରା ଆମେ ବହୁତ ସୁବିଧାରେ ସୁବିଧାରେ ମାଛଟିକୁ ଭାଜୁ ଓ ଏହା ଖାଇବାକୁ ବହୁତ ସ୍ୱାଦ ଲାଗେ ଏବଂ ଆମ ସାଙ୍ଗମାନେ ଏକ ଭୋଜି କରୁଥିଲୁ ଏଥିରେ ଆମେ ଜଳଙ୍ଗ ମାଛ କରିଥିଲୁ ଏବଂ ଏହା ଖାଇବାକୁ ବହୁତ ଭଲ ଲାଗିଲା ସାଧାରଣତଃ ଆମ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ସମସ୍ତେ ଚାନ୍ଦୀ ମାଛ ଖାଇବାକୁ ଭଲପାଇଥାନ୍ତି